ମୁଁ ଯେତେବେଳେ ଅଷ୍ଟମରେ ପଢ଼ୁଥିଲି ସେତେବେଳେ ଘରେ ରୋଷେଇ କରିଥିଲି ରୋଷେଇ କରିବା ଗୋଟିଏ ମୋର ଅଭ୍ୟାସ ନଥିଲା ପ୍ରଥମେ ଭାତ ଡାଲି ଭଜା କରିଥିଲି ଭାତ ଭାତଟା ଜାଣିପାରିନଥିଲି ଭାତଟା ଜାଉ ହୋଇଯାଇଥିଲା ତେଣୁ ଭାତରେ ଘରୁ ବି ଗାଳି ଶୁଣିଲି ଭାତର ଜାଉ ହୋଇ ଗଲା ବୋଲି ତେଣୁ ଲୋକ ଘରେ ଲୋକ ସବୁ ଭାତରେ ପାଣି ପୁରେଇ ପଖାଳ ଭଜା ଦେଇ ଖାଇଥିଲେ